ହ୍ୟାଲୋ ଲୋପା ରେଷ୍ଟୁରାଣ୍ଟ ଆଜ୍ଞା ନମସ୍କାର ଆଜି ମୁଁ ଆପଣଙ୍କର ହୋଟେଲକୁ ଏକ ମଧ୍ୟାହ୍ନ ଭୋଜନ ପାଇଁ ଅର୍ଡ଼ର କରିଥିଲି ତାହା ଦିନ ଦୁଇଟାରେ ପହଞ୍ଚିବାର ଥିଲା ବର୍ତ୍ତମାନ ସୁଦ୍ଧା ତାହା ମୋ' ପାଖକୁ ପହଞ୍ଚି ପାରିନାହିଁ ଏହାର କାରଣ ମୁଁ ଜାଣିପାରେ କି ଯଦି ଡ଼େରିରେ ପହଞ୍ଚିଲା ଖାଦ୍ୟ ତା'ହେଲେ

ଖାଇବାପାଇଁ ଅସୁବିଧା ହେବ ଏହାର କାରଣ ଜାଣିପାରେ କି